ବଗିଚା କହିଲେ ଗୋଟେ ସୁନ୍ଦର ମାନେ ଅନୁଭବ ଯାହାକହନ୍ତି ନିଜର ଗୋଟେ ସୁନ୍ଦର ଅନୁଭବ ଉଁ ଘରସାମ୍ନାରେ ଦୁଇଟା ସୁନ୍ଦରସୁନ୍ଦର ଫୁଲଗଛ ଯେମିତିକି ଗେଣ୍ଡୁ ସୁଗନ୍ଧରାଜ ଟଗର କନିଆରି ଆଉ ହରଗୌରା ଆ ଆମର ଗୌରି ବିଲି ଗୋଟେ ହଳଦିଆ ଫୁଲଗଛ ଅଛି ଏତେ ସୁନ୍ଦର ଭାବରେ ମୋତେ ଲଗାଇକି ତାକୁ ରଖିଛି ଆଉ ସେ ସୁନ୍ଦର ଏତେ ଆନନ୍ଦିତ ପ୍ରଦାନକରେ ମୋତେ ଆଉ ବାରିରେ ବି ସେମିତି ମୁଁ ଆମ୍ବଗଛ ପିଜୁଳି ପଣସ ଏଇସବୁ ଗଛ ଲଗାଇବାରେ ମୋତେ ବହୁତ ଆନନ୍ଦ ଆନନ୍ଦିତ ମୁଁ ଅନୁଭବ କରେ ଆଉ ତାର ଓ ସୁନ୍ଦର ଅନୁଭବ ବି ମୁଁ ଅନୁଭବ କରିଛି ଆମ୍ବ ଗୋଟେ ଫଳିଲେ ବାଡ଼ିରେ କେତେ ଯେ ଖୁସିଲାଗେ ଗୋଟେ ଫଳ ଫଳିଲେ ଆମ୍ବ ପିଜୁଳି ପଣସ ଉଁ ଅତାଗଛ ବେଲଗଛ ଏଇସବୁ ଗଛ ନିଜ ବାଡ଼ିରେ ଲଗେଇକିରି ତାର ଫଳ ଖାଇବା କି ଯେ ଆନନ୍ଦପ୍ରଦ ଆଉ ସାମ୍ନାରେ ସବୁ ଫୁଲଗଛ ଲଗାଇବା ଯେପରିକି ଟଗରଫୁଲ ଗଙ୍ଗଶିଉଳି ଚମ୍ପା ବାସ୍ନାଯୁକ୍ତ ସୁଗନ୍ଧିତ ଫୁଲ ତାକୁ ବି ଲଗାଇବାରେ ଯେଉଁ ଆନନ୍ଦିତ ରାତି ହେଲେ ଗଙ୍ଗଶିଉଳିର ବାସ୍ନା ଆମ ଘରକୁ ମହକେଇ ଦେଉଛି ଏଇଯେଉଁ ଆନନ୍ଦ ତ ସବୁ ଗଛ ମୋତେ ଫୁଲଗଛ ଯେଉଁସବୁ ଆନନ୍ଦପ୍ରଦାନ କରୁଛି ମୁଁ ତାହା ମାନେ କହିହେବ ନାହିଁ ସେ ଅନୁଭବ ଗୁଡ଼ାକୁ ନିଜେ ଅନୁଭବ କରିପାରୁଛି କେବଳ ଯେ ଗୋଟେ ଫୁଲଗଛ ଲଗାଇଲେ କେତେ ଆନନ୍ଦ ଆଉ ଆମ୍ବ ଗଛ ବି ଫଳ ଗଛ ବି ଏସବୁ ଲଗାଇଲେ ବହୁତ ଇଏ ବହୁତ ଭଲ ହୋଇଥାଏ ନଡ଼ିଆ ଗଛ ଗୋଟେ ଆମର ବାରମାସି ବର୍ଷକଯାକ ନଡ଼ିଆ କେତେ ପୂଜାପର୍ବ କାମରେ ଆସିଥାଏ ଆମ୍ବ ଗଛ ଖରାଦିନେ ଆମ୍ବ ଗୋଟେ ପାଇବା କେତେ ସୁଖପ୍ରଦ ହୋଇଥାଏ ଓ ପିଜୁଳି ଦୁଇଟା ଏମିତି ସବୁ ତେବେ ଗଛ ଲଗାଇବା ନିହାତି ଭଲକାମ ଆଉ ଫୁଲଗଛ ବି ବହୁତ ଭଲ ବହୁତ ଆନନ୍ଦିତ ଦେଇଥାଏ